ହ୍ୟାଲୋ ହଁ ସାର୍ ଏଇଟା ବାଲିପଡ଼ା ସତୀ ରେଷ୍ଟୁରାଣ୍ଟ୍ କୁ ଲାଗିଛି ସାର୍ ହଁ ସାର୍ ଆପଣ କିଏ କହୁଥିଲେ ମ୍ୟାନେଜର କହୁଥିଲେ ନା ହଁ ହଁ କ୍ୟାସିୟର୍ କହୁଥିଲେ କି ହଁ ସାର୍ ମୁଁ ରାଜା କହୁଛି ସାର୍ ମାନେ ବାଲିପଡ଼ାରୁ ହଁ ସାର୍ ଏବେ ମାନେ ସାଙ୍ଗ ଯ ସାଙ୍ଗ ଦୁଇ ଚାରିଟା ଆସିଛନ୍ତି ତ ଘରକୁ କ'ଣ କ'ଣ ହେବ ସାର୍ ଏବେ ମିଲ୍ସ ହବ କି ଏ ଭାତ ଡାଲି ଆଉ ଚିକେନ୍ ଫିକେନ୍ ଟିକେ ନ ହେଲେ ମଟନ୍ ଅଛି ହେଲେ ମଟନ୍ ଚଳିବ ହଁ ହଁ ସାର୍ ହଁ ତ ଏଇଟା କେତେ ମିନିଟ୍ ଭିତରେ ହେଉଛି କ'ଣ ପନ୍ଦର ମିନିଟ୍ ଭିତରେ ହଁ ସାର୍ ହେଲେ ଚିକେନ୍ ଭାତଟା କେତେ ସାର୍ ଶହେ କୋଡ଼ିଏ ଟଙ୍କା ଆଉ ମଟନ୍ ଦୁଇଶହ ଟଙ୍କା ହ ହଉ ଠିକ୍ ଅଛି ସାର୍ ହେଲେ ଗୋଟେ କାମ କରନ୍ତୁ ସାର୍ ମଟନ୍ ଭାତ ଦୁଇଟା ପାର୍ସଲ୍ ଆଉ ଚିକେନ୍ ଗୋଟେ କରିବେ ସାର୍ ଆଉ ନାନ୍ ଯଦି ହବ ନାନ୍ ଦୁଇଟା କରି ଦେବେ ଠିକ୍ ଠିକ୍ ଅଛି ସାର୍ ପଠାନ୍ତୁ ହେଲା ହଁ ଠିକ୍ ଠିକ୍